ମୁଇଁ ଗୋରୁ ଗାଈ ପାଳନ କର୍ବାର୍ ଲାଗିଁ ମତେ ବହୁତ ଭଲ୍ ଲାଗ୍ସି ଆଉ ବହୁ ଗୋରୁ ଗା ପାଳନ କରିଚେଁ ରଖିଚେଁ ଗାଈ ଦାମୁ ମୁଇଁ ଗାଈ ଦାମୁର ଯେନ୍ତା ଭଲ ଭାବରେ ମୁଇଁ ତାଙ୍କୁ ଖାଇବାର ଘାସ ପୁଆଲ ମୁଡ଼ା ଦେଇକିରି ତାହାକେ ଯତ୍ନ ନେସି ବେମାର ପଡ଼ିଲେ ମୁଇଁ ଡକ୍ଟର ଡାକିକିରି ତାହାକେ ଯତ୍ନ ନେସି ଯତ୍ନ ନେସି ଆଉ ତାହାକେ ତାଙ୍କର ଖାଦ୍ୟ ଭଲ୍ ସଂଗ୍ରହ କରିକି ତାହାକେ ଘାସ ପୁଆଲ ଦେଇକିରି ଯତ୍ନ ନେଇକିରି ମୋତେ ଗୋରୁଗାଈ ପୁଷପାର ଲାଗି ବହୁତ ଭଲ୍ ଲାଗ୍ସି ଆର୍ ଗାଈ ବି ପୁଷି ହେଉଛେ ମୁଇଁ ତା ଗାଏ ଛୁଆ ଦେଲେ ତାହାକେ ନା ଗୁଟେ ନାଁଟେ ଦେସି ନାଁ ଦେଇକି ତାହାକେ ଡାକଲ ସେ ଦୌଡ଼ିକିରି ପାଖକେ ପଲେଇ ଆସି ଆଉ ଗାଏ ଦାମର୍ ମୁଇଁ ପୁଶ୍ ପାଳ୍ନେ ବହୁତ ଇଚ୍ଛା ଲାଗ୍ସି ତାହାକୁ ଖାନା ପିନା ଦେଇକିରି ଚରେଇକରି ବୁଧେଇ ବୁଧା କରି ତାହାକେ ଭଲ କରି ଯତ୍ନ ନେସୁଁ ତାକର୍ ସେବାସନ ବଲ ଗୁହାଲ ଗା ତାକର ଗୋବର ଖତ ସବୁ ସଂଗ୍ରହ କରିକିରି ଆମେ ସଫା କରି ରଖସୁଁ ଆଉ ବହୁତ ଯତ୍ନ ତାହାକୁ ନେଇକରି ବହୁତ ବଢ଼ିଆ ପୁଷପାର୍ଲେ ଗୋରୁ ସେବା କର୍ ଲେ ବହୁତ ମୋତେ ବହୁତ ଭଲ ଲାଗ୍ସି